ଏମିତି ନୁହେଁ ଯେ ଆମେ ପଶୁଠାରୁ ଖାଲି କେବଳ କ୍ଷୀର ଅଣ୍ଡା ମାଛ ମାଂସ ବୋଲି ପାଇଥାଉ ପଶୁପାଳନ ଦ୍ୱାରା ଦେଖ ଦେଖିବାକୁ ଗଲେ ପଶୁପାଳନ ଦ୍ୱାରା ଆମେ ଗୋବର ଯେଉଁଟା ଜୈବିକ ଖତ ସେଇଟା ପାଇଥାଉ ଗୋଟେ ପଶୁ ଗୋଟେ ଗାଈ ଯଦି ପାଳନ କରିବା ତା ଛୁଆ ଯେଉଁ ଦାମୁର୍ ବାଛୁରୀ ଯେଉଁ ଜନ୍ମ ଦେଇଥାଏ ସେ ବଡ଼ ହେଲେ ସେ ମଧ୍ୟ ଆହୁରି ଜନ୍ମ ଦେଇଥାଏ ସନ୍ତାନ ତାକୁ ମଧ୍ୟ ବିକ୍ରି କରି ପଇସା ଆସିଥାଏ ତା'ପରେ ଆସିଲା ବିଭିନ୍ନ ଜୀବଜନ୍ତୁଙ୍କ ଠାରୁ ଯେଉଁ ଖାଦ୍ୟ ପାଇଥାଉ ସେମାନେ କିଛି ଆମ ପରିବେଶର ସୁରକ୍ଷା ମଧ୍ୟ କିଛି କରିଥାନ୍ତି ଯେପରି କୁକୁର ପରିବେଶରେ ଯେତେ ଅଳିଆ ଆବର୍ଜନା ଖାଇଥାଏ ଯାହା ଦ୍ୱାରା ପରିବେଶ ମଧ୍ୟ ସେଇଟା ବେଶୀ ପରିମାଣ ହୋଇନଥାଏ ସେମିତି ଏ ପଶୁପାଳନ ଦ୍ୱାରା ଅନେକ କିଛି ଆମେ ବିକ୍ରି ମଧ୍ୟ କରିଥାଉ